ହ୍ୟାଲୋ ମିଠା ଦୋକାନରୁ କହୁଥିଲି ମିଠା ଦୋକାନରୁ ଆପଣ ମିଠା ଦୋକାନୀ କହୁଥିଲେ ଟି କେଉଁ କେଉଁ ମିଠା ସବୁ ଅଛି ଆପଣଙ୍କର ଦୋକାନରେ କେତେ କେତେ ସବୁ କେତେ ପଇସା ସବୁ

ବରା ବରା

ବରା ହେବନି ଆଳୁଦମ୍ ରସୁଣ ଚଟଣୀ କରୁଛନ୍ତି ରସୁଣ ଚଟଣୀ କରୁଛନ୍ତି ଆଜ୍ଞା କାଲି ଅର୍ଡ଼ର ଅଛି ବରା ଶହେ ଟଙ୍କାର ଦେବେ ଏଇ ନିମାପଡ଼ାରୁ କହୁଥିଲି ନା ପିଲା ପିଲା ଆସିକି ନେଇ ଯିବେ ବରା ଚପ୍ ଆଳୁଦମ୍ ପାଞ୍ଚଶହ ଟଙ୍କା ଭିତରେ ନେବୁ

ଆଜ୍ଞା ଆଜ୍ଞା ଠିକ୍ ଅଛି ମିଠା ମିଠା ପଚାଶ ଟଙ୍କାର ଦେଇ ଦେବେ ଆଉ ଆଜ୍ଞା ହଉ ଠିକ୍ ଅଛି